ମୋତେ ବହୁତ ପ୍ରକାରର ଅଭିନେତ୍ରୀ ଏବଂ ଅଭିନେତା ମାନେ ଭଲ ଲାଗନ୍ତି ହିନ୍ଦୀରେ ଓଡ଼ିଆରେ ଆଉ ଆମର ତାମିଲ ତେଲୁଗୁ ଫିଲ୍ମକୁ ବି ଆଜିକାଲି ଓଡ଼ିଆରେ ଡବିଙ୍ଗ କରି ଦେଖାଉଛନ୍ତି ମୋତେ ବହୁତ ଭଲ ଲାଗେ ସେ ଫିଲ୍ମଗୁଡ଼ା ଦେଖିବା ପାଇଁ ଏବଂ ଆମର ଯେଉଁ ବାବୁସାନ ଅଛନ୍ତି ଆମ ଓଡ଼ିଆରେ ସିଦ୍ଧାନ୍ତ ଅଛନ୍ତି ଅରିନ୍ଦମ ଅଛନ୍ତି ସବ୍ୟସାଚୀ ଅଛନ୍ତି ଅନୁଭବ ମହାନ୍ତି ଏବଂ ଅନ୍ୟାନ୍ୟ ହିରୋ ହିରୋଇନ୍ ମାନେ ଅଛନ୍ତି ହିରୋଇନ୍ ମଧ୍ୟରେ ମୋତେ ବର୍ଷା ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଯିଏ ଏବେ ମହାନ୍ତି ହେଇଯାଇଛନ୍ତି ମୋତେ ବହୁତ ଭଲ ଲାଗେ ତାଙ୍କର ସବୁ ଅଭିନୟମାନ ଦେଖିବା ପାଇଁ ତାଙ୍କର ସବୁ ଚଳଚ୍ଚିତ୍ରମାନ ଦେଖିବା ପାଇଁ ମୋତେ ଖୁବ ପସନ୍ଦ ତାଙ୍କର ଚଳଚ୍ଚିତ୍ରମାନ ଦେଖିବା ମୁଁ ଯେତେବେଳେ ଦେଖେ ତାଙ୍କ ଚଳଚ୍ଚିତ୍ରମାନ ମନ ଭରିକି ଦେଖିଥାଏ ମୋତେ ପୁରା ପୁରୁଣା ଯେତିକି ସବୁ ରହୁଛି ଆମର ଫିଲ୍ମ ମୋତେ ସେ ସବୁ ଖୁବ ଭଲ ଲାଗେ କିନ୍ତୁ ଏବେକାର ଯେତିକି ସବୁ ଫିଲ୍ମ ରହୁଛି ମୋତେ ସେସବୁ ଏତେ ଭଲ ଲାଗିନଥାଏ ମୁଁ ସେସବୁ ଦେଖିବା ପାଇଁ ଏତେ ଭଲ ପାଇନଥାଏ ମୋତେ ଏତେ ଭଲ ଲାଗେନି ସେସବୁ ଦେଖିବା ପାଇଁ କିନ୍ତୁ ପୁରୁଣା ଯେତିକି ସବୁ ଫିଲ୍ମ ଆମର ରହୁଛି କିମ୍ବା ସଙ୍ଗୀତମାନ ଯେତିକି ସବୁ ରହୁଛି ସବୁ ବେଶ୍ ମୋତେ ଆନନ୍ଦ ଦେଇଥାଏ ବେଶ୍ ମୋତେ ଭଲ ଲାଗିଥାଏ ଖୁବ ଖୁସି ଦେଇଥାଏ ସେଇଟା ମୋ ମନରେ ଏତେ ସବୁ ଭଲ ଭଲ ସବୁ ସଂଗୀତ ଏତେ ସୁର ଭଲ ଏତେ ତାଳ ଭଲ ତା'ର ସବୁ ଯେଉଁ ରହୁଛି ଆମର ଲେଖିକା ଆମ ଯେଉଁ ସେ ଗୀତର ଯେଉଁ ସବୁ ରହୁଛି ଲେଖା ସେସବୁ ଶୁଣିଲେ ମନ ଭରି ଯାଇଥାଏ ସମ୍ପୂର୍ଣ୍ଣ ମାନେର ସହିତ ଥାଏ ପ୍ରତ୍ୟେକଟି ମାନେ ହୃଦୟକୁ ଛୁଇଁଥାଏ ଖୁବ ଆନନ୍ଦ ଦେଇଥାଏ ସବୁ ହିରୋ ହିରୋଇନ୍ ମାନେ ମୋତେ ବହୁତ ଭଲ ଲାଗନ୍ତି ଖୁବ ପସନ୍ଦ ମୋର ସେସବୁ ହିରୋ ହିରୋଇନ୍ ମାନେ ବହୁତ ଭଲ ଲାଗନ୍ତି ଆଉ ମନକୁ ଖୁସି ଦିଅନ୍ତି ଆଉ